ଜୀବିକା ପାଇଁ ମୁଁ ସିଲେଇ ଉପରେ ନିର୍ଭର କରେ ମୁଁ ସିଲେଇରେ ସାୟା ବ୍ଲାଉଜଠୁ ଧରି ବହୁତ ଡିଜାଇନ୍ ବ୍ଲାଉଜ ତିଆରି କରେ ଆଉ ସୂତାରେ କାମ ଯେଉଁ ଏମ୍ବ୍ରୋଡରୀ କାମ କରେ ତା'ପରେ ଉଲ୍ରେ ଯେଉଁ ଡୋର୍ ସ୍କ୍ରିନ୍ ଆଉ କାନ୍ଥରେ ଟଙ୍ଗାଇବାକୁ ମୁଁ ବହୁତ ଡିଜାଇନ୍ ପ୍ରକାର ଫୁଲ ସବୁ ତିଆରି କରେ ଦୁଇ ପଇସା ରୋଜଗାର କରେ ଏ ସିଲେଇରେ କାରଣ ସିଲେଇ କଲେ ମୁଁ ଦୁଇ ପଇସା ରୋଜଗାର କରିବାରୁ ମୁଁ ବାହାରକୁ କୁଆଡ଼େ ଯାଉନାହିଁ ଘରେ ବସିକି ପଇସା ରୋଜଗାର କରିପାରୁଛି ତେଣୁକରି ମୁଁ ସିଲେଇକି କ୍ୟାରିୟର ଉପରେ ନିର୍ଭର କଲି ସିଲେଇ ବି ନିଜର ସାୟା ବ୍ଲାଉଜ ସିଲେଇ କରିପାରୁଛି ମୁଁ ବାହାରକୁ ଦେଉ ନାହିଁ ଆଉ ବାହାର ଯିଏ ଦେଲେ ତାଙ୍କର ସିଲେଇ କଲି ତେଣୁ ମୁଁ ବହୁତ ସିଲେଇରୁ ମୁଁ ବହୁତ ଉପକୃତ ହେଉଛି